ମୁଁ ଏବେ ନିକଟରେ ଗୋଟେ ଅତର କିଣିଥିଲି ତା'ଦାମ ହେଉଛି ତିନିଶହ ଟଙ୍କା କିନ୍ତୁ ସିଏ ଲଗାଇବା ଯୋଗ୍ୟ ନୁହେଁ ବହୁତ ଖରାପ ବାସ୍ନା ତା'ର ମୁଁ ତାକୁ ଫୋପାଡ଼ି ଦେଲି ବ୍ୟବହାର କରିପାରିଲି ନାହିଁ